ଆମ ଗ୍ରାମରେ ବୟସ୍କ ଲୋକମାନେ କ୍ୟାରମ୍ ବୋର୍ଡ଼ ତାସ୍ ଖେଳନ୍ତି ଆଉ ବର ଗଛକୁ ଆସି ସମସ୍ତେ ଏକାଠି ହୋଇକି ବସି ମଜା ରେ ଆନନ୍ଦ ଉଠାଉଛନ୍ତି ପର୍ବ ପର୍ବାଣିର ଉପଭୋଗ କରନ୍ତି ପର୍ବପର୍ବାଣିର ଉପଭୋଗ କରନ୍ତି ଆଉ ଆଗାମୀ ପର୍ବପର୍ବାଣିର ତିଆରି ଆଲୋଚନା କରନ୍ତି ଗୀତ ବା ବାଦ୍ୟ କି ନାଚ ଉପରେ ଭଜନକୀର୍ତ୍ତନ ଅନୁଭବ କରି ନିଜ ଭିତରେ ଖୁସି ଲାଭ କରି ନିଜ ନିଜ ଭିତରେ କଥା ଭାଷା ନାଚରେ ବି ଦୁଃଖ ଆନନ୍ଦରେ ଉଠନ୍ତି ଆଉ ଲୋକମାନେ ସାହିର ପିଲାମାନଙ୍କୁ ଖେଳ ଖେଳିବା ଦେଖି ପିଲାମାନଙ୍କୁ ଡାକିକି ଶିଖାଇ ବୁଝାଇ ନିଜେ ଅଭିନୟ ଭାବେ କହି ବୁଝାଇଦିଅନ୍ତି